ହଁ ଆଜ୍ଞା ମୋତେ ଟିକେ ସାମାନ୍ ପହଞ୍ଚେଇବାର ଅଛି କିଛି ଜାଗାରେ ଆଚ୍ଛା ଟିକେ ନେଇଯିବେ ଗୋଟେ ପାନ୍ପସ୍ ହନୁମାନ ବାଟିକା ଆଉ ଆମର ରାଣୀ ଶକ୍ତି ମନ୍ଦିର ସେଠି କିଛି କିଛି ମନ୍ଦିରରେ ପହଞ୍ଚେଇବାର ଅଛି ସାମାନ୍ କେତେ କ'ଣ ନେବେ ସବୁ ପାନ୍ପସ୍କୁ କେତେଟଙ୍କା ନେବେ ହଜାର ଟଙ୍କା ନେବେ ଟିକେ କିଛି କମ୍ କରନ୍ତୁ ମୁଁ ମୁଁ ହଁ ଆମର ଚେୟାର୍ କେତେଟା ଯିବ ଆଉ ପନିପରିବା ଯିବ କିଛି ହଣ୍ଡା ଯିବ ଆଉ ସେଇ ସବୁ ଆମର ପାଲ ଫାଲ ଅଛି କେତେଟା ଏତିକି ସାମାନ୍ ଯିବ ଆମର କିଛିଟା ପ୍ୟାନ୍ପସ୍କୁ ଯିବ କିଛିଟା ହନୁମାନ ବାଟିକାକୁ ଯିବ ଆଉ ଆମର ରାଣୀ ଶକ୍ତି ମନ୍ଦିରକୁ କିଛି ଯିବ ଆଉ ଟୋଟାଲି ମୁଁ ଏତେ ଜାଗାକୁ ସାମାନ୍ ନେବେ କିଛି ପଇସା କମ୍ କରନ୍ତୁ ଆଉ ହଉ ତାହେଲେ ଠିକ୍ ହଁ ହଁ ହଉ ଠିକ୍ ଅଛି ତାହେଲେ ଫାଷ୍ଟ୍ ଆମେ ହନୁମାନ ବାଟିକାରେ ସାମାନଟା ପହଞ୍ଚେଇଦବା ମୁଁ ତାପରେ ଯିବା ଆମର ପାନ୍ପସ୍ ଯାଇକି ଆମର ରାଣୀ ଶକ୍ତି ମନ୍ଦିରରେ କିଛି ସାମାନଟା ଅପଲୋଡ଼୍ କରିଦେବା ଆଉ ଆଉ କେତେ ସୁଦ୍ଧା ପହଞ୍ଚିବ କେତେ ସମୟ ଲାଗିବ ସେଠି ପହଞ୍ଚିବା ପାଇଁ କେତେ ଘଣ୍ଟା ଭିତରେ ପହଞ୍ଚି ପାରିବା ଆମେ ସେଠି ଦେଢ଼ ଘଣ୍ଟା ଭିତରେ ହୋଇଯିବ ନା ତାହେଲେ ହଁ ହଁ ହଉ ତାହେଲେ କେତେଟା ବେଳେ ଆସିବେ ଆପଣ ଆମର ସାମାନଟା ଆମର ସାମାନଟା ଯେମତି ହେଲେ ବି ନଅଟା ଭିତରେ ପହଞ୍ଚେଇବାର ଅଛି ସେଠି ହଁ ଦେଖିବା ସେ ସିଏ ତାହେଲେ ଚେଷ୍ଟା କରିବେ ଜଲଦି ଟିକେ ଆସିବା ପାଇଁ ଚେଷ୍ଟା କରିବେ ସେମତି ହେଉ ଚଳିବ ଦଶ ଦଶଟା ସୁଦ୍ଧା ନହେଲେ ପହଞ୍ଚେଇ ଦେବା ସବୁ ଆଉ ହଁ ପହଞ୍ଚିଗଲେ ସେତେ ଜଲଦି ଟିକେ ସେଠି ସାମାନ ପହଞ୍ଚିଲା ପରେ କାମ ଆରମ୍ଭ ହେବ ନା ହୁଁ ଠିକ୍ ଅଛି ଟିକେ ଟାଇମଲି ଠିକ୍ ସମୟରେ ଆସିକି ପହଞ୍ଚି ଯିବେ ଆମେ ମିଶିକି ସାମାନ ଗୁଡ଼ାକ ଲୋଡିଙ୍ଗ୍ କରିଦେଇକି ବାହାରିବା ଆଉ ଯାଇକି ତିନିଟା ଜାଗାରେ ଦେଇଦେଇକି ପଳେଇ ଆସିବା ଆଉ ଠିକ୍ ଅଛି ଆସିଲା ପରେ ମୁଁ ପେମେଣ୍ଟ୍ ଆପଣଙ୍କୁ ଦେଇଦେବି ଆଉ ହଉ ହୁଁ ହଉ ଠିକ୍ ଅଛି